ହଁ

ନମସ୍କାର

ପାଇଗଲେ

ଆପଣଙ୍କର କ'ଣ ଅସୁବିଧା ନାହିଁ ତ

ହଁ ସେଇଟା ତ ବୁଝିଲେ

ଆଉ ସାରଙ୍କୁ ଟିକେ କହିଦେବେ

ହଁ ଜଲଦି ଛାଡ଼ିବି ମୁଁ ମୁଁ ନିଜେ ଯାଇକିନା ଛାଡ଼ି ଦେଇକି ଆସିବି ହେଲା

ହଁ

ହଉ ନମସ୍କାର